ଆମ ଗାଁ ଏକ ଅନୁନ୍ନତ ଅଞ୍ଚଳରେ ଥିବାରୁ ଆମ ଗାଁକୁ କୌଣସି ରାସ୍ତାଘାଟର ସଂଯୋଗ ନାହିଁ ତେଣୁ ଆମ ଗାଁର କୌଣସି ଲୋକ ଅସୁବିଧାରେ ପଡ଼ିଲେ ସେ ସୁବିଧା ପାଇପାରୁନାହିଁ ବିଶେଷ କରି ଗର୍ଭବତୀ ମହିଳା ବୃଦ୍ଧ ଓ ଶିଶୁମାନେ ବହୁତ ଭାବରେ ପ୍ରଭାବିତ ହୋଇଥାନ୍ତି ଏବଂ କୌଣସିମତେ ଆମ ଗାଁକୁ ଆମ୍ବୁଲାନ୍ସଟିଏ ସଂଯୋଗ କରିବା ପାଇଁ କୌଣସି ମୋବାଇଲ କିମ୍ବା ଇଣ୍ଟରନେଟ୍ର ସୁବିଧା ନାହିଁ ବହୁତ ଅସୁବିଧାରେ ଅଛନ୍ତି ଲୋକମାନେ ତେଣୁ ଡାକ୍ତରଖାନାର ଆମ୍ବୁଲାନ୍ସ ସହିତ ଯୋଗାଯୋଗ ହୋଇପାରୁନାହିଁ କଷ୍ଟେମଷ୍ଟେ ଯୋଗାଯୋଗଟିଏ ହେଲେ ମଧ୍ୟ ଆମ ଅଞ୍ଚଳରେ ଆମ୍ବୁଲାନ୍ସର ଅଭାବ ଯୋଗୁଁ ଠିକ୍ ସମୟରେ ଆମ୍ବୁଲାନ୍ସଟିଏ ଆସିପାରୁନାହିଁ ଯାହାଫଳରେ ଲୋକମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି ବହୁତ ଲୋକ ହଇରାଣ ହରକତରେ ପଡ଼ୁଛନ୍ତି ତେଣୁ ସରକାର ଯଦି ଆମ ଅଞ୍ଚଳକୁ ଟିକିଏ ଧ୍ୟାନ ଦିଅନ୍ତେ କୌଣସି ନେତା ଏମ୍ଏଲ୍ଏ ଏମ୍ପି ଯଦି ଧ୍ୟାନ ଦିଅନ୍ତେ ଆମ ଗାଁର ଉନ୍ନତି ହୋଇପାରନ୍ତା ଆଉ ଲୋକମାନେ କିଛି ପରିମାଣରେ ଲାଭ ପାଇପାରନ୍ତେ